ହ୍ୟାଲୋ ତାରିଣୀ ରେଷ୍ଟୁରାଣ୍ଟ ଲାଗିଛି ତ ସମୀର ସାର୍ କହୁଛନ୍ତି ତ ମୁଁ ଗୁଦ୍ରି ସାହିର ଗୁରୁବାରୀ ଭୋଇ କହୁଥିଲି ସାର୍ ମୁଁ ଆପଣଙ୍କ ରେଷ୍ଟରୁରାଣ୍ଟରୁ ଖାଦ୍ୟ ଅର୍ଡ଼ର କରିଥିଲି ଖାଦ୍ୟର ନାମ ଗୁଡ଼ିକ ହେଉଛି ଭାତ ଡାଲି ଖଟା ମାଛ ଛଣା ପାମ୍ପଡ଼ ଖାଦ୍ୟ ଗୁଡ଼ିକ ବହୁତ ସ୍ଵାଦିଷ୍ଟ ଥିଲା ଆପଣଙ୍କର ଖାଦ୍ୟ ପୁଡ଼ିଆଟି ବହୁତ ସଫା ଏବଂ ସୁରକ୍ଷିତରେ ମଧ୍ୟ ଥିଲା ଆପଣଙ୍କୁ ଯେଉଁ ସମୟରେ କୁହାଯାଇଥିଲା ସେହି ସମୟରେ ଖାଦ୍ୟଟି ପହଞ୍ଚାଇଥିଲେ ଆପଣ ଯେଉଁ ପିଲାକୁ ଖାଦ୍ୟ ଦେଇ ପଠାଇଥିଲେ ତାଙ୍କର ବ୍ୟବହାର ମଧ୍ୟ ବହୁତ ଭଲ ଥିଲା ଆପଣ ଖାଦ୍ୟଟି କମ୍ କମ୍ ପରିମାଣରେ ପଠାଇଥିଲେ ମଧ୍ୟ ବହୁତ ସ୍ଵାଦିଷ୍ଟ ଥିଲା ଖାଦ୍ୟ ସମସ୍ତେ ଖାଇ ବହୁତ ପ୍ରଶଂସା କଲେ ମୁଁ ମଧ୍ୟ ବହୁତ ଖୁସି ଆପଣଙ୍କ ସେବା ପାଇଁ ଆପଣ କମ୍ କମ୍ ଖାଦ୍ୟ ଦେଇଥିଲେ କିନ୍ତୁ ଅଧିକା ପଇସା ନେଇଗଲେ